ଓଡ଼ିଆ ଭାଷା ଦ୍ୱାରା ଆମେ ଐତିହାସିକ ବିଷୟରେ ଜାଣିପାରୁ ଆଉ ଓଡ଼ିଆ ଭାଷା ଦ୍ୱାରା ଐତିହାସିକ ମୂଳ ଓଡ଼ିଆ ଭାଷାର ମୂଳ ଭାଷାକୁ ଆମେ ଦେଖିଥାଇପାରୁ ଆଉ ସଂସ୍କୃତିକ ସଂସ୍କୃତି ଓଡ଼ିଆ ଭାଷାରେ ସାଂସ୍କୃତିକ ଭାଷାରେ ମଧ୍ୟ ଆମେ ପରିବର୍ତ୍ତିତ ହେଇଥାଇପାରୁ ହେଇଥାଇ ହେଇଥାଉ ଓଡ଼ିଆ ଭାଷା ଦ୍ୱାରା ଆମେ ଅନେକ ଭାଷାରେ ମଧ୍ୟ ବ୍ୟବହାର ହୋଇଥାଏ ଓଡ଼ିଆ ଭାଷା ଆମର ମୂଳ ଭାଷା ଓଡ଼ିଆ ଭାଷା ଦ୍ୱାରା ଆମେ ଇତିହାସ ଇତିହାସର ଅନ୍ୟ ଭାଷା ମଧ୍ୟ ଦେଖିଥାଇପାରୁ ସଂସ୍କୃତ ଦ୍ୱାରା ଓଡ଼ିଆ ଭାଷା ପ୍ରଭାହିିତ ହୋଇଥାଏ